ମୁଁ ମୋ ବାପା ଭାଇ ଓ ସାଙ୍ଗଠାରୁ ମାଛ ମରା ଶିଖିଛି କିନ୍ତୁ ମାଛ ମାରିବାକୁ ମୋତେ ବହୁତ ଭଲ ଲାଗେ ମାଛ ଦାନ୍ତିଆରେ ମାରେ ଓ ଗଜାରେ ମାରେ ଓ ଫିଙ୍ଗା ଜାଲରେ ମାରେ ସବୁ ବୁହାଇକି ବି ମାଛ ମାରେ ଏଇ ଏମିତି ପ୍ରକାରର ମାଛ ଧରିବା ପାଇଁ ସାଙ୍ଗସାଥିରେ ମୋତେ ବହୁତ ଭଲ ଲାଗେ ବୟସ୍କ ଲୋକଙ୍କଠାରୁ ଶିଖିଥିବା ଏହା ସବୁ ଜଣାପିଡ଼ିଛି ମୋତେ ବନିଶୀ ଆଦିରେ ମାଛ ଧରିବା ତାଙ୍କଠାରୁ ସବୁ ବୟସ୍କ ଲୋକଙ୍କଠାରୁ ମୁଁ ଶିଖିଛି